ଗଛରୁ ଅଧିକ ଗଛ ଉତ୍ପାଦନ କରିବା ପାଇଁ ବିଭିନ୍ନ ପ୍ରକାର କୌଶଳ ଅଛି ଯେମିତିକି ଗୋଟେ ଗଛରୁ କଲମୀ କରିକି ଆଉ ସେଥିରୁ ଆଉ ଗୋଟେ ଗଛ କରିହବ ମାଟିରେ ପୋତିକି ତା ତା'ର ଯତ୍ନ ନେଲେ ସିଏ ବି ଆଉ ଗୋଟେ ଗଛ ହେଇପାରିବ ଏ ବିଭିନ୍ନ ପ୍ରକାର ଗଛର ମଞ୍ଜି ଅଛି ତାକୁ ପୋତିକି ତା'ର ଯତ୍ନ ନେଲେ ପାଣି ଦେଲେ ତାକୁ ବି ସିଏ ବି ବଡ଼ ହେଲେ ଗଛ ହେଇପାରିବ ଆଉ ଏମିତି ବିଭିନ୍ନ ପ୍ରକାର ମଞ୍ଜି ଅଛି ଯେମିତିକି ଏ ଆମର ଫଳ ପନିପରିବା ବହୁତ ପ୍ରକାର ମଞ୍ଜି ଅଛି ଚାରା ଗଛରୁ ଗଛର ମଞ୍ଜି ଗୋଟେ ଗଛର ମଞ୍ଜି ମଞ୍ଜି ଲଗାଇ ଗୋଟେ ଗଛ କରିବ ସେଇଠୁ ତାକୁ ଓପାଡ଼ିକି ଆଣି ଅଲଗା ଜାଗାରେ ଲଗାଇଲେ ତାକୁ ଚାରା କୁହାଯାଏ ସେମିତି ବହୁତ ପ୍ରକାର ହେଇଛି ମୁଁ ବି ଆମ ବାରିରେ ଚାରା ଗଛ ଲଗାଇଛି ଆଉ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ସେଇଠି ଫଳୁଛି ଆଉ ଆମ ବାରିରେ ବହୁତ ପ୍ରକାର ଗଛ ଅଛି ଯାହା ଯେମିତି ଫଳ ପନିପରିବା ସେଥିରୁ ମଧ୍ୟ ମୁଁ ପ୍ରାୟତଃ ପନିପରିବା ବିକି ଦିଏ ଆଉ ନିଜେ ବି ଖାଇବା ପାଇଁ ରଖେ ବିଭିନ୍ନ ପ୍ରକାର ଗଛ ଅଛି ଯେମିତିକି ଆମର ଆମ୍ବ ଗଛ କଦଳୀ ଗଛ ପନିପରିବାରେ ଭେଣ୍ଡି ବାଇଗଣ ବିମି ଏମିତି ବିଭିନ୍ନ ପ୍ରକାର ଗଛ ରଖିଛି ଆଉ ସେଗୁଡ଼ିକ ସହିତ ମୁଁ ଯତ୍ନ ନିଏ ସେଗୁଡ଼ିକର ଆଉ ସେ ବି ବହୁତ ଆମ ପାଇଁ ଉପକାରିତା ଆଉ କିଏ ଆଉ